କୁକୁଡ଼ା ଚାଷରେ କୁକୁଡ଼ାମାନଙ୍କୁ ଭଲ ଭାବରେ ଯତ୍ନ ଦେବା ନିହାତି ଜରୁରୀ କାହିଁକି ନା ପକ୍ଷୀମାନଙ୍କର ମଧ୍ୟ ଏମିତି କିଛି ବି ରୋଗ ବ୍ୟାଧି ଆସିଥାଏ ଯେଉଁ ସମୟରେ କୁକୁଡ଼ାମାନେ ମୂର୍ଛେଇ ଯିବା ସହିତ ମୂର୍ଚ୍ଛା ଅବସ୍ଥା ହେବା ସହିତ ଧିରେ ଧିରେ ସେମାନେ ବି ମାନେ ମରିଯିବାରେ ଲାଗନ୍ତି ତ ତା'ର ଭଲରେ ଆମେ ତା'ର ଦେଖାଶୁଣା ନିହାତି କରିବା ଦରକାର ଆଉ ତାଙ୍କର ଦୁର୍ବ୍ୟବହାର ବି ଏପରି ବି ହେଇଥାଏ ଯେ ଯାହାଫଳରେ ଆମେ ସେମାନଙ୍କୁ ଭଲରେ ଖାଦ୍ୟ ଦେଇନଥାଉ ଭଲରେ ପାଣି ଯୋଗାଇବାର ବ୍ୟବସ୍ଥା କରିନଥାଉ ତ ସେଥିପ୍ରତି ଆମେ ଧ୍ୟାନ ଦେବା ନିହାତି ଜରୁରୀ ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ପରୀକ୍ଷା କରିବା ନିହାତି ଜରୁରୀ ତା ସହିତ ତାଙ୍କ ଖାଇବା ଉପରେ ଭଲ ଭଲ ଦ୍ରବ୍ୟ ବା ଦାନା ତାଙ୍କର ଯେଉଁ ସହିତ ଆଉ ତା' ସହିତ ପର୍ଯ୍ୟାପ୍ତ ଜଳବାୟୁର ବ୍ୟବସ୍ଥା ମଧ୍ୟ ହେବା ଉଚିତ ତା ସହିତ ଉପଶମ ଲାଇଟ ଥଣ୍ଡା ଇଏର ବି ଥଣ୍ଡା ଗରମର ବି ଆମେ ତାର ବି ଉପଶମ କରିବା ନିହାତି ଜରୁରୀ ସେଥିପ୍ରତି ବି ଆମେ ଧ୍ୟାନ ଦେବା ନିହାତି ଜରୁରୀ